ଆଗ୍ରୁ ଲୋକ୍ ନିଜେ ହାତେଁ ମେସିନ୍ ମୁସାନ ଯେ ନାଇଁ ବାହାରି ଥାଇଁ ଟେକ୍ନୋଲୋଜି ଯେତେବେଲେ ଏତେ ଡେଭ୍ଲ୍ପ ନାଇଁ କରିଥାଇଁ ମେସିନ୍ ଏତେ ନାଇଁ ବାହାରି ଥାଇଁ ଆଗ ଲୁକେ ହାତେଁ ପହ୍ଲା ଜଗଉଥିଲେ ତା' ପରେ ନିଜେ ହାତେଁ ସେଟାକେ ଯେତେବେଳେ ବଢ଼ିଗଲା ପୁରା ହାତେଁ ନିଜେ କାଟୁଥିଲେ ଧାନ୍କେ ନିଜେ ବୋହୁଥିଲେ ତା' ପରେ ବୁହିକି ଆଣି ଗୁଟେ ଖଲାରେ ଗୁଟେ ମାନେ ନିଛାଟିଆ ଜାଗାନ ଖଲା ଗୁଟେନ ଗଦଉଥିଲେ ତା' ପରେ କୌଣ୍ସି ଟ୍ରାକ୍ଟର୍ ଦ୍ୱାରା କୌଣ୍ସି ମାନେ ବଲଦ୍ ଗାଏ ଦ୍ଵାରା ତାହାକେ ମଡ଼ଉ ଥିଲେ ଲେକିନ୍ ଏବେ ସାଇନ୍ସ୍ ଏତେ ଡେଭ୍ଲପ୍ କରିଛେ ଯେ ଲୋକ୍ ତା' ମାନେ ପଲ୍ହାବି ନାଇଁ ରୁଆଇ ପାର୍ବାର୍ ମେସିନ୍ ଆସିକି ରୁଆଇ ଦଉଛେ ଧାନ୍ ବି କାଟ୍ବାର୍ ଯେନ୍ ଲୋକ୍ ନାଇଁ ଆଉଥିଲେ ଧାନ୍ ଆସିକିରି ମେସିନ୍ ଆସିକରି ସେଇ ଧାନ୍ ବି କାଟୁଛେ କାହିଁ ବୁହିକି ଯିବାର୍ ନାଇନ ସେଇନ କାଟିଦଉଛେ ସେଇନ ଏଇ ଧାନ୍ ବାହାରି ଯାଉଛେ ଆଉ ସେଟା ଡାଇରେକ୍ଟ୍ ବସ୍ତାରେ ବି ଭରି ହେଇଯାଉଛେ ଟେକ୍ନୋଲୋଜି ଏତେ ବାହାରିଛେ ବାହାରିଛେ ଯେ ଆଜି ସାଇନ୍ସ୍ ଯେ ଆରୁ ବସ୍ତାନୁ ବାହାରିଯାଉଛେ ସିଲେଇ ବି ହେଇଯାଇଛେ ଡାଇରେକ୍ଟ୍ ମଣ୍ଡି ଖାଲି ନେବାର୍ ଅଛେ ଆଉ ସାଇନ୍ସ୍ ଇହାଦେ ବହୁତ୍ ଡେଭ୍ଲ୍ପ କରିକି ଲୁକର୍ ସୁବିଧା କରୁଛି